ମୁଁ ସବୁଦିନ ସକାଳେ ନ୍ୟୁଜ୍ ପଢ଼େ ମୋବାଇଲରେ ଦେଖେ ମୁଁ ନ୍ୟୁଜ୍ ଦେଖିବା ଦ୍ୱାରା ରାଜ୍ୟରେ କ'ଣ ଘଟୁଛି ଦେଶରେ କ'ଣ ଘଟୁଛି ତାହା ଜାଣିବାକୁ ପାଇଥାଏ ମୁଁ ମୁଁ ଚ୍ୟାନେଲ୍ ଓ ଟି ଭି ଚ୍ୟାନେଲର ସଦସ୍ୟତା ନେଇଛି ଯାହା ଚବିଶ ଘଣ୍ଟା ଚାଲିଥାଏ ସବୁ ସମାୟରେ ନ୍ୟୁଜର ଅପଡ଼େଟ୍ ଆସିଥାଏ ମୁଁ ସବୁବେଳେ ନ୍ୟୁଜ୍ ଦେଖିଥାଏ ଆଉ ନ୍ୟୁଜ୍ରୁ ସବୁ ଜିନିଷ ଜାଣିବାକୁ ପାଇଥାଏ ସମସ୍ତେ ନ୍ୟୁଜ୍ ଦେଖନ୍ତିନି ଅଧା ଲୋକ ପେପର ପଢ଼ିକରି ମଧ୍ୟ ଜାଣନ୍ତି ହେଲେ ଯେଉଁମାନେ ମୋବାଇଲରେ ନ୍ୟୁଜ୍ ଦେଖୁଛନ୍ତି ଯେଉଁମାନେ ମୋବାଇଲରେ ନ୍ୟୁଜ୍ ଦେଖିକରି ସେମାନେ ଯେକୌଣସି ସମାଜରେ ଦେଖୁଛ ସେ ସମାଜର କ'ଣ କ'ଣ ଘଟିଲା ଦେଶରେ କ'ଣ କ'ଣ ରାଜ୍ୟରେ ଘଟିଲା ସେ ବିଷୟରେ ଜାଣିବାକୁ ପାଇଥାନ୍ତି ସେମିତି ଓ ଟି ଭି ହଉ ଯେକୌଣସି ଚ୍ୟାନେଲ୍ ସଦସ୍ୟ କନକ ନ୍ୟୁଜ୍ ହଉ ଯେକୌଣସି ନ୍ୟୁଜ୍ ନ୍ୟୁଜ୍ ହେଲେ ସେମାନେ ଦେଖିଲେ ମୋବାଇଲ୍ ଦ୍ୱାରା ଦେଖିଲେ ସେଇ ସମାଜରେ ଦେଖି ଜାଣିବାକୁ ପଡ଼ିଥାଏ ମୁଁ ସେ ସେଥିପାଇଁ ସବୁଦିନ ସକାଳେ ଦେଶରେ କ'ଣ ଘଟିଲା କ'ଣ ନାଇଁ ଘଟିଲା ତାହା ଜାଣିବା ପାଇଁ ମୁଁ ନ୍ୟୁଜ୍ ଦେଖିଥାଏ ମୋବାଇଲରେ ଯେତେବେଳେ ମୋବାଇଲ୍ ମନ କରିଥାଏ ହେଲା ଟିକେ ନ୍ୟୁଜ୍ ଦେଖିବାକୁ ଯାଇଥାଏ ନ୍ୟୁଜ୍ ଦେଖି ସାରିଲା ପରେ ମୋବାଇଲରେ ଯେକୌଣସି ଜିନିଷ ଦେଖିବା ପାଇଁ ଦେଖିବାକୁ ପରେ ଦେଖେ